ମୁଁ ସ୍କୁଲରେ ପଢ଼ିଲା ସମୟରେ ସେହି ସମୟରେ ଆମର ଯେଉଁ ବିଜ୍ଞାନ ଶିକ୍ଷକ ଥିଲେ ସେ ଆମ କ୍ଲାସ୍ର ପ୍ରତ୍ୟେକ ପିଲାଙ୍କୁ ଗୋଟିଏ ଗୋଟିଏ ପ୍ରୋଜେକ୍ଟ ଦେଇଥିଲେ ମୋର ଭାଗରେ ମଧ୍ୟ ଗୋଟିଏ ବିଜ୍ଞାନ ପ୍ରୋଜେକ୍ଟ ପଡ଼ିଥିଲା ଏହି ପ୍ରୋଜେକ୍ଟ ଯେତେବେଳେ ମୋତେ ସାର୍ ଦେଲେ ପ୍ରୋଜେକ୍ଟ ବିଷୟରେ ମୁଁ କିଛି ଜାଣି ନ ଥିଲି କିଛି ବୁଝିପାରି ନ ଥିଲି ମୁଁ ବହୁତ ହଇରାଣ ହେଇଥିଲି ତା'ପରେ ମୁଁ ସାର୍ଙ୍କ ପାଖକୁ ଗଲି ଏହି ପ୍ରୋଜେକ୍ଟ ବିଷୟରେ ପଚାରି ବୁଝିଲି କି ସାର୍ ପ୍ରୋଜେକ୍ଟଟି କଣ କେମିତି କରିବି ମୋତେ ଏହାପାଇଁ କିଛି ସାହାଯ୍ୟ କରନ୍ତୁ ସାର୍ ମୋତେ ଏହା ବିଷୟରେ ବୁଝାଇ ଦେଇଥିଲେ ତଥାପି ମୁଁ ବୁଝିପାରି ନ ଥିଲି ପୁଣି ଆଉ ଥରେ ସାର୍ଙ୍କ ପାଖକୁ ଯାଇଥିଲି ପୁଣି ପୁଙ୍ଖାନୁପୁଙ୍ଖ ଭାବେରେ ବୁଜିବା ପରେ ଆସିଲି ପ୍ରୋଜେକ୍ଟଟି କଲି ପ୍ରୋଜେକ୍ଟ ଥିଲା କି ବିଜ୍ଞାନଗାରରେ ହାଇଡ଼୍ରୋଜେନ୍ର ପ୍ରସ୍ତୁତି ଏହିଭଳି ଭାବେ ପ୍ରୋଜେକ୍ଟଟି ମୁଁ ଆରମ୍ଭ କଲି କରିବାପାଇଁ ଏଥିପାଇଁ ମୋତେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ବିଜ୍ଞାନ ପ୍ରୋଜେକ୍ଟରେ ଯେଉଁ ସବୁ ଜିନିଷ ଦରକାର ତାହା ବଜାରରୁ ଯାଇ କିଣିକି ଆଣିବାକୁ ଏବଂ ତାକୁ ଠିକ ସ୍ଥାନରେ ରଖିବାକୁ କେମିତି ଭଲ ହେବ ପ୍ରୋଜେକ୍ଟଟି ଏଥିପାଇଁ ମୁଁ ବହୁତ ଅସୁବିଧାରେ ପଡ଼ିଥିଲି କିନ୍ତୁ ଶେଷରେ ମୁଁ ପ୍ରୋଜେକ୍ଟଟି ଠିକ ଭାବେ ପରିଚାଳନା କରିପାରିଥିଲି